ମୁଁ ଆମ ଗ୍ରାମ ପାଖରେ ଥିବା ଏକ ଗ୍ରାମାଞ୍ଚଳରୁ ଗୋଟିଏ ଦୋକାନରୁ ଗୋଟେ ଶାମ୍ପ ଏବଂ ଗୋଟେ ବୋଟଲ ତେଲ ଆଣିଥିଲି ମୁଁ ଶାମ୍ପକୁ କାଲି ବ୍ୟବହାର କରିବା ପରେ ମୋର ଚୁଟି ବହୁତ ଝଡ଼ୁଛି ଏବଂ ତେଲ ଦେହରେ ବ୍ୟବହାର କରିବା ପରେ ମୋ ଦେହ କୁଣ୍ଡେଇ ହେଉଛି ସେଥିପାଇଁ ମୁଁ କହିବାକୁ ଚାଁହୁଛି ସମସ୍ତଙ୍କୁ କି ସେହି ଶାମ୍ପ ଏବଂ ସେହି ତେଲ କେହି ବ୍ୟବହାର କରନ୍ତୁ ନାହିଁ ବା ସେହି ଦୋକାନକୁ କେହି କୌଣସି ଜିନିଷ ଆଣନ୍ତୁ ନାହିଁ ସେ ବହୁତ ଖରାପ ଜିନିଷ ରଖୁଛନ୍ତି ମୁଁ ମୋ ଚୁଟିରେ ସେହି ବ୍ୟବହାର କରିଥିବାରୁ ସେ ଶାମ୍ପ ତାପରେ ମୋ ଚୁଟିର ବହୁତ ଝଡ଼ୁଛି ଏବଂ ସେ ପତଳା ମଧ୍ୟ ହେଇଗଲାଣି ମୁଁ ଆଉ କେବେବି ସେହି ଦୋକାନରୁ କୌଣସି ଜିନିଷ ଆଣିବି ନାହିଁ ବା ସେହି ପ୍ରଡ଼କ୍ଟ ମୁଁ ଆଉ ବ୍ୟବହାର କରିବି ନାହିଁ